ମୁଁ ସୋମ୍ୟରଞ୍ଜନ ପଣ୍ଡା ମୁଁ ଗୋଟେ ଜାତୀୟ ସ୍ତରୀୟ ଭଲିବଲ ଭଲିବଲ ଖେଳାଳି ଆମେ ଖେଳୁ ସାଧାରଣତଃ ଆମେ ଖେଳୁଥିବା ସମୟରେ ଓଡ଼ିଶାରେ କ୍ରୀଡ଼ାର ସେତେ ବିକାଶ ହେଇନଥିଲା ସେ ସମୟରେ ଆମକୁ ଖେଳାଳିମାନଙ୍କୁ ସେତେ ସୁବିଧାସୁଯୋଗ ଜର୍ସି ଟ୍ରାକସୁଟ୍ ଜୋତା ଏସବୁ କିଛି ସରକାରଙ୍କର ତରଫରୁ କିଛି ମିଳୁନଥିଲା ହେଲେ ଓଡ଼ିଶାରେ ଏବେ ବର୍ତ୍ତମାନ ସମୟରେ ଭଲିବଲ୍ ବିଭିନ୍ନ ପ୍ରକାରର କ୍ରୀଡ଼ାର ଉନ୍ନତି ଘଟୁଛି ଏବେ ଖେଳାଳିମାନଙ୍କ ପାଇଁ ରହିବାପାଇଁ ସ୍ପୋର୍ଟସ ହଷ୍ଟେଲ୍ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ବିଭିନ୍ନ ବ୍ଲକ୍ ବିଭିନ୍ନ ଏବେ ସବୁ ଜିଲ୍ଲାସ୍ତରୀୟ ପଞ୍ଚାୟତସ୍ତରୀୟ ରାଜ୍ୟସ୍ତରୀୟ ଏସବୁ କ୍ରୀଡ଼ାର ପ୍ରତିଯୋଗିତା ହେଉଛି ଖେଳାଳିମାନଙ୍କୁ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ରାଶି ମିଳୁଛି ଆଉ ଖେଳାଳିମାନଙ୍କ ପାଇଁ ଏବେ ବିଭିନ୍ନ ପ୍ରକାର ଷ୍ଟାଇପେଣ୍ଡସ୍ ଚାକିରି କରିବାପାଇଁ ସୁବିଧା ସୁଯୋଗ ରହିବାପାଇଁ ଖାଇବାପାଇଁ ଏସବୁ ରହିବାପାଇଁ ବିଭିନ୍ନ ପ୍ରକାର ଜିନଷ ବିଭିନ୍ନ ପ୍ରକାର କୀଟ୍ ଏସବୁ ମିଳୁଛି ଖେଳାଳିମାନେ ଙ୍କ ପାଇଁ ଖେଳାଳିମାନଙ୍କ ପାଇଁ ଏବେ ଓଡ଼ିଶା ସରକାର ବିଭିନ୍ନ ପ୍ରକାର ଷ୍ଟାଡ଼ିୟମ୍ ଏସବୁ କଳିଙ୍ଗ ଷ୍ଟାଡ଼ିୟମ୍ ଯେପରି କଳିଙ୍ଗ ଷ୍ଟାଡ଼ିୟମ୍ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ୍ ବିଭିନ୍ନ ବ୍ଲକ୍ ମାନଙ୍କରେ ଗୋଟେ ଗୋଟେ ଇଣ୍ଡୋର ଷ୍ଟାଡ଼ିୟମ୍ ଏସବୁ ଏସବୁ କରିଛନ୍ତି ଏଥିପ୍ରତି ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବି ଯେ ବିଗତ ସମୟରେ ଓଡ଼ିଶାରୁ ବହୁତ ମାତ୍ରାରେ କ୍ରୀଡ଼ାବିତ୍ମାନେ ବାହାରିବେ